ହଁ ମୁଇଁ ଗୋଟେ ଏନ୍ତା ବହିଟେ ପଢ଼ିଥିଲି ଯେନ୍ଟାକି ମୋତେ ପହଲା ପସନ୍ଦ ନେଇ ହଉଥିସି ମୁଁ ସେ ବହି ପଢ଼୍ବାର୍ ପରେ ମୋତେ ସେ ବହିକେ ପ୍ୟାର ଆସିଗଲା ମାନେ ଭଲ୍ ପାଉଥିନି ସେ ବହିକେ ଆଉ ସେ ବହିର ନାଁ ହେଉଥିଲା ପଞ୍ଚତନ୍ତ୍ର କାହାଣୀ ବହି ସେଥିନ୍ ଏନ୍ତା କଥାନି ମାନେ ଥିଲା ଯେ ଯେନ୍ଟାକି ମୋର ମନ ବଦଲେଇ ଦେଲା ବଦଲାବାର୍କେ ବାଧ୍ୟ କଲା ଆଉ ମୋର ମନ୍ ବଦଲି ବି ଗଲା